ଆମର୍ ଓଡ଼ିଶାର୍ ଓଡ଼ିଆ ଭାଷାଟା ଆମର୍ ସାଙ୍ଗେ ଆଗ ଠିକ୍ ଚଲୁଥିଲା ଯେନ୍ଟା କି ଖାଲି ଓଡ଼ିଆ ହିଁ ବ୍ୟବହାର୍ ହଉଥିଲା ଯେନ୍ତା କହୁଥିଲେ ଛୁଆମାନେ ବି ଖାଲି ଓଡ଼ିଆ କହୁଥିଲେ ଆଜ୍ କେଲ୍ ଯେନ୍ ଆସୁଛେ ଆମର୍ ଟେଲିଭିଜନ୍ ମାଧ୍ୟମ ନଁ ମୋବାଇଲ୍ ମାଧ୍ୟମ୍ ନଁ ଯେନ୍ ଜିନିଷ୍ ମାନେ ଆଉଛେ ସେତାର୍ ସାଙ୍ଗେ ଇଂରାଜୀ ଭାଷା ଆଉ ହିନ୍ଦୀ ଭାଷାର ଶଦ୍ଦ ବ୍ୟବହାର୍ କରିହଉଛନ୍ ଯେନ୍ଥିର୍ ଲାଗି ସେଟାକେ ବ୍ୟବହାର୍ କଲାବେଲ୍କେ ଆମେ ଜାଣାବି ଓଡ଼ିଆ ହେବା କଥାଟେ କହେମାଁ ସେନ ହିନ୍ଦୀ ୱାର୍ଡ଼୍ ଗୁଟେ କହି ଦଉଛୁଁ କି ଇଂରାଜୀ ଟିକେ କହି ଦଉଛୁଁ ଯେନ୍ତା ଧରୁନ୍ ଆମେ ବୁଲିଯିମାଁ

ବୁଲିକେ କେନ୍ ଭାଷା ହେଇଗଲା ବୁଲିଟା ଓଡ଼ିଆ ନାଇଁ ହେବାର୍ ବୁଲିଟା ହେଉଛେ ହିନ୍ଦୀର ସେ ଘୁମନେ ଜା ରହେହେଁ ଯେନ୍ତା କହୁଛନ୍ ଇଂରାଜୀ ବି ଶଦ୍ଦ ବହୁତ୍ ଟେ ମେଁ ଖା ଯାଉଁ ଆଜକା ଟାଇମ୍ ନାଇଁନ ସେଇଟା ସମୟ ନାଇଁନ କହେବା ଯେନ ଆମେ ଟାଇମ୍ ନାଇଁନ ବଲୁଛୁଁ ଯେନ୍ତା କି ଇଂରାଜୀ ଭାଷା ଆଉଛେ ଆଉ ଘରେ ଯାହାକେ କହେଲେ ଯେନ୍ କଥାଟେ ବି କହେଲେ କିଛି ହିନ୍ଦୀ ଭାଷା ବି ବ୍ୟବହାର୍ କରି ଦଉଛୁଁ ଶୁଦ୍ଧ ଓଡ଼ିଆ ଆଉ ନେଇଁ କହେବାର୍ ଇଟା ପରିବର୍ତ୍ତନଟା ବହୁତ୍ ଦିନୁ ଲକ୍ଷ୍ୟ କରବାର୍କେ ପଡ଼ୁଛେ କାରଣ ଓଡ଼ିଶା ଆଉ ଓଡ଼ିଆ ଭାଷା ବ୍ୟବହାର୍ ଜହ ନାଇଁ ହେବାର୍